ହଁ ମୋର ଜଣେ ପ୍ରିୟ ଲେଖକ ଅଛନ୍ତି ସେ ହେଉଛନ୍ତି କବି ଗଙ୍ଗାଧର ମେହେର୍ ସେ ହେଉଛନ୍ତି ପ୍ରକୃତର କବି କବି ତାଙ୍କର କବିତା ଗୁଡ଼ିକ ବହୁତ ସୁନ୍ଦର ଏବଂ ସ୍ମୃତିମଧୁର ଏବଂ ଭାବ ବିହ୍ୱଳ ତାଙ୍କ ରଚନା ଗୁଡ଼ିକ ପଢ଼ିଲେ ତାଙ୍କୁ କବିତା ପଢ଼ିଲେ ରେବତୀ ସେଇଟା ସତରେ ସେପରି ଘଟଣା ଘଟିଛି ଏବଂ ତାକୁ ଅନୁଭବ ମଧ୍ୟ କରିହୁଏ ମୋତେ ଗଙ୍ଗାଧର ମେହେର ବହୁତ ଭଲ ଲାଗନ୍ତି କାରଣ ସେ ପ୍ରକୃତିକୁ ନେଇ ସବୁବେଳେ ରଚନା କରିଥାନ୍ତି ଏବଂ ସତ୍ୟ ଘଟଣା ଗୁଡ଼ିକୁ ଉପସ୍ଥାପନ କରିବାକୁ ଚେଷ୍ଟା କରିଥାନ୍ତି ତାଙ୍କ ଲେଖାମାନଙ୍କ ମଧ୍ୟରୁ ତପସ୍ୱିନୀ କାବ୍ୟଟି ମତେ ବହୁତ ଭଲ ଲାଗେ ଏବଂ ସେ ଏହା ବ୍ୟତୀତ ରସରତ୍ନାକ କବିତା କଲ୍ଲୋଳ ଉତ୍କଳ ଲକ୍ଷ୍ମୀ ଏବଂ ଓ ଯଦିଓ ଭଳି ଅନେକ ଲେଖା ଲେଖିଛନ୍ତି ତାଙ୍କର ସମସ୍ତ ଲେଖାରେ ଭାବ ରହିଛି ଏବଂ ବହୁତ ସୁନ୍ଦର ଅର୍ଥ ମଧ୍ୟ ତା'ର ରହିଛି ଏ ଅର୍ଥ ଗୁଡ଼ିକ ବହୁତ ଭଲ ମୁଁ ଜଣେ ବ୍ୟକ୍ତି ଭାବରେ ଗଙ୍ଗାଧର ମେହେରକୁ ବହୁତ ପସନ୍ଦ କରେ କାରଣ ତାଙ୍କ ଲେଖା ଲେଖା ପଢ଼ିଲେ ବାରମ୍ବାର ପଢ଼ିବା ପାଇଁ ଇଚ୍ଛା ହୁଏ ସେଇଟା ବହୁତ ସୁନ୍ଦର ଲେଖିଥାନ୍ତି ସେ